ସମାଜରେ ନୃତ୍ୟ ଶିଳ୍ପୀମାନେ ପ୍ରଥମେ ସମ୍ମୁଖୀନ ହୋଇଥାନ୍ତି ଆର୍ଥିକ ପରିସ୍ଥିତି ଓ ଏହା ତାଙ୍କୁ ଏତେ ଭାବରେ ଇଏ କରିଥାଏ ଯେ ସେମାନେ ନିଜକୁ ନିଜେ ହିଁ ନୃତ୍ୟ ଶିଳ୍ପୀର ଭାବନା ଏତେ ଇଏ କରିଥାଏ ଯେ ସେମାନେ ବହୁତ କଷ୍ଟ ଓ ବହୁତ ପରିଶ୍ରମ କରି ନିଜର ନୃତ୍ୟ କଳାକୁ ପରି ପ୍ରଦର୍ଶନ କରୁଛନ୍ତି କିନ୍ତୁ ତାଙ୍କର ଆର୍ଥିକ ଦୃଷ୍ଟି ଯୋଗୁଁ ସେମାନେ ନିଜକୁ ଭଲଭାବରେ ଓ ଅନ୍ୟ ଅନ୍ୟ ଆଗରେ ପ୍ରଦର୍ଶନ କରିପାରନ୍ତି ନାହିଁ ଓ ସେମାନଙ୍କର ଏହି ଆର୍ଥିକ ପରିସ୍ଥିତି ଯୋଗୁଁ ସେମାନେ ତାଙ୍କ ସମୟର ଏତେ ନିଷ୍ଠୁର ଦେଇଥାନ୍ତି ଯେ କୌଣସି କାରଣବଶତଃ ସେମାନେ ପଇସା ଇଏ କରି ନୃତ୍ୟ ଶିଖିଥାନ୍ତି ଓ ସେମାନେ ଅନ୍ୟ କୌଣସି ପ୍ଲାଟଫର୍ମ୍କୁ ଯାଇ କରିପାରନ୍ତି ନାହିଁ ଅର୍ଥ